ଯଦି କୌଣସି ଘରେ ଯଦି ଗୋଟେ ନବଜାତ ଶିଶୁ ଜନ୍ମ ହୁଏ ସେଇଦିନ ପରିବାର ଲୋକ ବହୁତ ଖୁସି ଥାଆନ୍ତି ଏବଂ ପିଲାଟି ଜନ୍ମ ହେବା ନହେବା ଆଗରୁ ତାଙ୍କର ପରିବାର ଏବଂ ବାପା ମାଆମାନେ ବିଭିନ୍ନ ପ୍ରକାର ମାନସିକ ମଧ୍ୟ କରିଥାନ୍ତି ଯେ ଶିଶୁଟି ଭଲ ଭାବରେ ଜନ୍ମ ହେଲା ପରେ ସେ ମାନସିକ ପୁରଣ କରିବି ଯେଉଁଟାକି ବର୍ଷକ ଭିତରେ ମୁଁ ପୁରା କରିବି ବୋଲି ବାପା ମାଆ ପରିବାର ସମସ୍ତେ ମାନସିକ କରିଥାନ୍ତି ଯେହେତୁ ପିଲାଟା ଜନ୍ମ ହେଲା ପରେ ଶିଶୁଡ଼ିକୁ ଭଲ ଯତ୍ନର ଆବଶ୍ୟକତା ପଡ଼ିଛି ଯେହେତୁ ନବଜାତ ଶିଶୁ ଅତ୍ୟନ୍ତ କୋମଳ ହୋଇଥାନ୍ତି ତେଣୁ ଡକ୍ଟରଙ୍କର ପରାମର୍ଶ ଅନୁସାରେ ଶିଶୁଡ଼ିକୁ ବହୁତ ଯତ୍ନ ସହିତ କରି ପାଳନ କରିବାକୁ କହିଥାନ୍ତି ଶିଶୁଟି ଜନ୍ମ ହେଲା ପରେ ପରିବା ଲୋକମାନେ ଅତି ଯିଏ ପ୍ରିୟ ହୋଇଥାନ୍ତି ତାଙ୍କ ଦେଇକି ଶିଶୁଟି ଦିଆ ହାତକୁ ଦେଇଥାନ୍ତି ଶିଶୁଟି ଜନ୍ମ ହେଲା ପରେ ତାର ପଞ୍ଚୁଆତି ହୋଇଥାଏ ପାଞ୍ଚ ଦିନ ପରେ ପଞ୍ଚୁଆତି ଦିନ ତାଙ୍କର ଗୋସେଇଁ ବାପା ଗୋସେଇଁ ମା' ଏବଂ ତାଙ୍କର ପରିବାର ସମସ୍ତେ ତାଙ୍କ ତା ସେଇ ଶିଶୁଟିର ମାମୁଁ ଘରୁ ଆସିଥାନ୍ତି ଏବଂ ସେ ଶିଶୁଟି ପାଇଁ ବହୁତ ପ୍ରକାର ଉପହାର ଧରିକି ଆସିଥାନ୍ତି ଏବଂ ପଞ୍ଚୁଆତି ଦିନ ରାତିଯାକ ଶିଶୁଡ଼ିକୁ ଜଗିଥାନ୍ତି ଏବଂ ଶିଶୁଳିକୁ ଜଗିସାରିବା ପରେ ରାତି ଗଲା ରାତିରେ ଜଗିଥାନ୍ତି ତା' ପରଦିନ ଯେତେବେଳେ ନିଜ ଘରକୁ ଫେରି ଯିବା ପାଇଁ ଚାହାନ୍ତି ସେତେବେଳେ ଶିଶୁଟିର ଘରଲୋକ ତାଙ୍କ ଜେଜେବାପା ଜେଜେମା କିମ୍ବା ତାଙ୍କ ସହିତ ଆସିଥିବା ସମସ୍ତ ପରିବାରମାନଙ୍କୁ ବିଭିନ୍ନ ପ୍ରକାରର ଉପହାର ଦେଇକିରି ଫେରେଇଥାନ୍ତି ଏବଂ ପଞ୍ଚୁଆତି ପରେ ଏକୋଇଶିଆ ବି ମଧ୍ୟ ପାଳନ କରାଯାଇଥାଏ ଏକୋଇଶିଆରେ ବି ମଧ୍ୟ ଶିଶୁଟିକୁ ବହୁତ ଉପହାର ମିଳିଥାଏ ଏବଂ ଯତ୍ନ ମଧ୍ୟ ହୋଇଥାଏ ଏକୋଇଶିଆ ପରେ ଏକୋଇଶିଆ ପରେ ତାପରେ ଶିଶୁଟିର ଯେଉଁ ମାନସିକ ଥାଏ ବାପା ମା' ତାହାକୁ ପୁରଣ ମଧ୍ୟ କରିଥାନ୍ତି ପୂରଣ କରିବା ପାଇଁ ବିଭିନ୍ନ ପ୍ରକାର ମନ୍ଦିର ଏବଂ ତୀର୍ଥ ଜାଗାରେ ମଧ୍ୟ ମାନସିକ କରିଥାନ୍ତି ଯୋଉଟାକୁ ନେଇକିରି ପିଲାମାନଙ୍କୁ ନିଜର ମାନସିକ ପୂରଣ କରିଥାନ୍ତି ଏବଂ ବର୍ଷକ ଭିତରେ ଶିଶୁଟିର ଦାନ୍ତ ଉଠିଲେ ମଧ୍ୟ ସେଦିନ ତାର ଖିରି ଏବଂ ବିଭିନ୍ନ ପ୍ରକାର ମିଠା ଜିନିଷ କରିକିରି ସାହି ପଡ଼ିଶା ଏବଂ ନିଜ ଘର ଲୋକମାନେ ଦେଇଥାନ୍ତି ଏବଂ ସେହି ମିଠା ଜିନିଷଟିକୁ ପ୍ରଥମେ ଶିଶୁଟିକୁ ଖୁଆଯାଏ ଖୁଆଇସାରିଲା ପରେ ଶିଶୁଟିର ବର୍ଷ ପୂରାଣୀ ପରେ ତାର ବିଭିନ୍ନ ପ୍ରକାରର ଯତ୍ନ ନେଇଥାନ୍ତି ଏବଂ ଶିଶୁଟି ଜନ୍ମ ହେଲା ପରେ ପରିବା ଲୋକ ବହୁତ ଖୁସିଥାନ୍ତି